ହ୍ୟାଲୋ ଆପଣ କ'ଣ ଇଏ ଟ୍ରକ୍ ଫ୍ରକ୍ ଅଛି କି ଆମର ଗୋଟେ ପାର୍ଟି କରିବାରଅଛି ହେବ ବଡ଼ ଆକାରରେ ସବୁ ଜିନିଷ ପତ୍ର ଯିବ ହଁ ମହେନ୍ଦ୍ର ସେ ଗିରିି ପାଖରେ ହେବାର ଅଛି ଆଉ ଆପଣଙ୍କ ଫ୍ୟାମିଲି ଫ୍ୟାମିଲି ସମସ୍ତଙ୍କୁ ଟିକିଏ ନେଇକି ପଳେଇ ଆସିବେ ଆଉ ସବୁ ଜିନିଷ ପତ୍ର ନେଇକି ଯିବା ଯାହା ନେବା କଥା ନେବେ ଆଉ ହଁ ମହେନ୍ଦ୍ରଗିରି ମହେନ୍ଦ୍ରଗିରି ପାଖରେ ସେଇଠି ଆମର ହେବ ଭଲ ଜାଗା ପିକ୍ନିକ୍ ସ୍ପଟ୍ ଅଛି ଭଲ ସେ ଜାଗାରେ ଗୋଟେ ହେବ ବଡ଼ ଭୋଜି ବହୁତ ଜଣ ବି ଯାଉଛନ୍ତି ଏପାଟୁ ଆଉ ସେ ଆମର ବହୁତ ନେବାରେ ଅଛି ତ ସେଥିପାଇଁ ତ ଟିକିଏ ଆବଶ୍ୟକ ବଡ଼ ଟ୍ରକ୍ ଗୋଟେ ଦରକାର ସେ ଅନୁସାରେ ଯିବେ ତେଣୁ ଆପଣଙ୍କ ଫେମିଲି ବି ନେଇ ଆସିିବେ ତ ମିଶିକରି କରିକି ଏନ୍ଜଏ କରି ଆସିବା ମହେନ୍ଦ୍ରଗିରି ଆସିଯିବେ ସେଇ ସକାଳୁ ବାହାରିଯିବା ଆମେ ସେଇ ସାତଟ ଆଠଟା ବେଳକୁ ବାହାରିଯିବା ଆଉ ହଁ ହଁଁ ଯିବି ଫେରିବା ଆମେ ସନ୍ଧ୍ୟା ହେଇ ଫେରିବା ଆଉ ହଁ ହଁ ହଁ ଠିକ୍ ଅଛି ଯେମିତି ଗାଡ଼ି ନେଇ ଠିକଣାରେ ପହଞ୍ଚାଇବେ ଆଉ ହଉ ହଉ ହଉ ଠିକ୍ ଅଛି